ହଁ ମୋର ପ୍ରତିଭା ଅଛି ମୁଁ ଗଛଟିଏ ଲଗାଇବାକୁ ବହୁତ ଭଲ ପାଏ ଗଛଟି କିଭଳି ବଡ଼ ହେବ କେବଳ ବଞ୍ଚିକି ରହିବ କେବଳ ସୁସ୍ଥ ରହିବ କେଉଁ ଅଳ୍ପ ଦିନର ସେ ଗଛଟି କେମିତି ବଡ଼ ହୋଇ ଫଳ ଧରିବ ମୁଁ ତା ପିଛାରେ ହିଁ ଲାଗିଥାଏଁ ଏ ହେଉଛି ମୋର ବହୁତ ବଡ଼ ଗୋଟିଏ ପ୍ରତିଭା ଆଉ ଗୋଟିଏ ପ୍ରତିଭା ହେଉଛି କି ମୁଁ ରୋଷେଇ କରିବାକୁ ବି ବହୁତ ଭଲ ପାଏ କି ଯେଉଁ ରୋଷେଇ ମୁଁ ଏମିତି କରିବି ଯେ ଜଣେ ଖାଇଲେ କହିବ କି ବାଃ କଣ ହୋଇଛି ସେ ରୋଷେଇ ମୁଁ ନିଶ୍ଚିତ ଭାବରେ ସେ ମାନେ ପାଞ୍ଚ ଜଣଙ୍କ ମନକୁ ମୁଁ କିଣି ନେଇପାରେ ସେ ରୋଷେଇ କରିକି ଆଉ ଗୋଟିଏ ହେଉଛି ମୁଁ ପିଲାମାନ ଛୋଟ ପିଲାମାନଙ୍କୁ ଯେଉଁମାନେ ପଢ଼ନ୍ତିନି ମୁଁ ସେହିମାନଙ୍କୁ ମୋ ପାଖରେ ବସାଇ ସେମାନଙ୍କୁ ମୁଁ କିଛି ଯେତିକି ମୁଁ ସମ୍ଭବ ମୁଁ ସେତିକି ସେମାନଙ୍କୁ ପଢ଼ାଇଥାଏ